ହ୍ୟାଲୋ ଆପଣ ମା' ମଙ୍ଗଳା ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି ମୁଁ ଆଜ୍ଞା ଆପଣଙ୍କରୁ ଟ୍ରାଭେଲ୍ ଏଜେନ୍ସିରୁ ଏକ କାର୍ ବୁକ୍ କରିଥିଲି ଆଉ ମୋର ଏକ କାମ ପଡ଼ିଗଲା ଅରଜେଣ୍ଟ ମୁଁ ଆଉ ଯାଇପାରିବିନି ଆଉ ମୁଁ ଯେଉଁ ଯିବା କଥା ଆପଣଙ୍କୁ ଭୁବନେଶ୍ୱର କହିଥିଲି କିନ୍ତୁ ମୋତେ ଟିକିଏ ପୁରୀ ଯିବାର ଅଛି ଆଉ ସିଏ ଜଣେ ମୋ ସାଙ୍ଗ ଥିଲେ ତ ଆଉ ତାଙ୍କର ବି ଗାଡ଼ି ଅଛି ଆଉ ମୋତେ ସେଇ ତାଙ୍କ ଗାଡ଼ିରେ ବି ପଳେଇଲେ ମୁଁ ଆରାମ ସେ ବି ମୋ ଭୁବନେଶ୍ୱର କାମ ସାରିକି ବି ମୁଁ ପୁରୀ ଯାଇପାରିବି ଆଉ ସେଥିପାଇଁ ମୋତେ ଗାଡ଼ି ଆଉ ଆବଶ୍ୟକ ନାହିଁ ଗୋଟେ କାମ କରନ୍ତୁ ମୋ ଗାଡ଼ି କ୍ୟାନସଲ୍ କରିଦିଅନ୍ତୁ ମୁଁ ଯେଉଁ ଆପଣଙ୍କୁ ତିନି ହଜାର ଟଙ୍କା ଯେଉଁ ଆଡ଼ଭାନ୍ସ ଦେଇଥିଲି ମୋତେ ଗୋଟେ କାମ କରନ୍ତୁ ମୋତେ ଆଡ଼ଭାନ୍ସ ଟଙ୍କାଟା ମୋତେ ଫେରସ୍ତ ଦେଇଦିଅନ୍ତୁ